ମୁଁ ସୋସିଆଲ୍ ମିଡ଼ିଆରେ କୌଣସି ଡ୍ୟାନ୍ସ ଭିଡ଼ିଓ ପୋଷ୍ଟ୍ କରିବାକୁ ମୋତେ ଭଲ ଲାଗେ ନାହିଁ ମୁଁ ଚାହେଁ ମୋ ବ୍ୟକ୍ତିଗତ ଜୀବନକୁ ଅନ୍ୟ କେହିମାନେ ଦେଖନ୍ତୁ ସେଥିପାଇଁ ମୋର ଯେଉଁ ସୋସିଆଲ୍ ମିଡ଼ିଆ ଅଛି ଯେଉଁ ଇନ୍ଷ୍ଟାଗ୍ରାମ୍ ଡ୍ୟାନ୍ସ୍ଗୁଡ଼ାକୁ ମୁଁ ପସନ୍ଦ କରେ ନାହିଁ ମତେ ଭଲ ମଧ୍ୟ ଲାଗେନି ମୁଁ ମୋ ପିଲାମାନଙ୍କୁ ମଧ୍ୟ ଏହିସବୁ ଜିନିଷରୁ ଦୂରେଇ ରଖିବାକୁ ଚାହେଁ ମୁଁ ଚାହୁଁଛି ଯେ ଭବିଷ୍ୟତରେ ମୁଁ ଏହିସବୁ ଜିନିଷରେ ପଡ଼ି କୌଣସି କୌଣସି ହଇରାଣ ନ ହୁଅନ୍ତୁ